ଆଗ କାଳରେ ଚାଷ କରିବା ପାଇଁ ଏତେ ସବୁ ମାନେ ଡେଭଲପ୍ ହୋଇନଥିଲା ଆଗରୁ ଲୋକମାନେ ହଳ ଲଙ୍ଗଳ ଚାଷ କରୁଥିଲେ ବଳଦକୁ ହଁ ଚାଷରେ ଲଗାଉଥିଲେ ହଳ କରିବା ପାଇଁ କିନ୍ତୁ ଏବେ ସବୁ ଯାହା ଯନ୍ତ୍ରପାତି ମାଧ୍ୟମରେ ସବୁ ଟ୍ରାକ୍ଟର୍ ଆସିଗଲା ପାୱାର୍ ଟିଲର୍ ଆସିଗଲା ଆଉ ଆଗ କାଳର ଲୋକମାନେ ଧାନ କାଟୁଥିଲେ କିନ୍ତୁ ବର୍ତ୍ତମାନ ସେସବୁ ଡେଭଲପ୍ ହୋଇକି ମାନେ ମେସିନ୍ ଦ୍ଵାରା କଟାକଟି ହେଉଛି ଲୋକ ଆଗରୁ ତା ଧାନ ବାଡ଼ାଉଥିଲେ ଗାଁ ଘରେ ଆଣିକି ବାଡ଼ିରେ ଲୋକ କରିକି ବାଡ଼ାଉଥିଲେ କିନ୍ତୁ ବର୍ତ୍ତମାନ ମେସିନ୍ ଦ୍ଵାରା ସେ ଗୋଟେ ପନ୍ଦର କୋଡ଼ିଏ ମିନିଟ୍ ଭିତରେ ଗୋଟେ ବିଲର ଧାନ ସବୁ ଆସି ଅମଳ ହୋଇଯାଉଛି ତ ଆସ୍ତେ ଆସ୍ତେ ଚାଷ ଯାହାକି ସବୁ ଉନ୍ନତ ଧରଣର କରାଗଲାଣି ତ ଯେଉଁମାନେ ବି ସେତେବେଳେ ସବୁ ଜିନିଷ କରିବା ପାଇଁ ସମୟ ଲାଗୁଥିଲା କିନ୍ତୁ ବର୍ତ୍ତମାନ ଗୋଟିଏ ଦିନ ଭିତରେ ସବୁ କାମ ଶେଷ ତ ସବୁ ପ୍ରକାର ଜିନିଷ ପାଇଁ ଏବେ ବର୍ତ୍ତମାନ ଡେଭଲପ୍ ହେଲାଣି ଯାହା କୃଷିକୁ ଆହୁରି ମାନେ ଅଧିକା ମଜାଦାର କରୁଛି ଯେ ହଁ ଗୋଟେ ଦିନରେ ସବୁ କିଛି ହୋଇପାରୁଛି ତ ବହୁତ ଜଲ୍ଦି ଆପଣ ଧାନ କଟାଇବା ପାଇଁ ଦୁଇ ତିନି ଦିନ ଲାଗୁଥିଲା ଲୋକ ଲାଗିକି କାଟୁଥିଲେ କିନ୍ତୁ ବର୍ତ୍ତମାନ ସେଇମାନେ ଅଧଘଣ୍ଟା ଘଣ୍ଟାରେ ଟୋଟାଲ୍ ବିଲ ବି ଖାଲି ହୋଇଯାଉଛି ତ ଗୋଟେ ଏକର ବିଲ ଅଧ ଘଣ୍ଟାରେ ଶେଷ ତ ଯାହା ହେଉ ଯନ୍ତ୍ରପାତି ଦ୍ଵାରା ଯେଉଁମାନେ ବି ବିଲ କ ଯେଉଁମାନେ ଚାଷ କରୁଛନ୍ତି ସେଇମାନେ ସୁବିଧାରେ ରହୁଛନ୍ତି ଲୋକମାନଙ୍କୁ ଏତେ ପଇସା ଦେବା ଅପେକ୍ଷା ଏପଟେ ତ ଯେଉଁ ମେସିନ୍କୁ ଦେଇ ଦେଲେ ଅଳ୍ପ ତ ସେଥିରେ ହିଁ ସବୁ କାମ ଆଉ ବହୁତ ଜଲ୍ଦି ବି ହୋଇଯାଉଛି ତ ଏଇଟା ବହୁତ ଭଲ କାମ ଆଉ ଯନ୍ତ୍ର ଯେବେତ ସବୁ ଜିନିଷର ଡେଭଲପ୍ ହେଲାଣି ଆଉ ତ କୃଷି ଉପରେ ବି ନିହାତି ଡେଭଲପ୍ ହବା ଦରକାର ଆଉ ଡେଭଲପ୍ ହେଉଛି ମଧ୍ୟ ଆଉ ଆଗକୁ ଆହୁରି ଡେଭଲପ୍ ହେବ